ନିଜ ଗ୍ରାମରେ ସମ୍ପ୍ରଦାୟଙ୍କ ମଧ୍ୟରେ ଖେଳ ଖେଳିବାର ବିଷୟରେ ଗ୍ରାମୀଣ ଲୋକମାନେ ଖୁବ୍ ବେଶୀ ଗୁରୁତ୍ୱ ଦେଇଥାନ୍ତି ଆମ ଗ୍ରାମପଞ୍ଚାୟତଠାରେ ଆମେ ଖେଳ ଖେଳିଥାଉ ସେଇଠି କବାଡ଼ି ଦୌଡ଼ ପୁଚି ଏବଂ ଚେୟାର୍ ଆଦି ଖେଳ ହୋଇଥାଏ ସେହି ଖେଳମାନଙ୍କୁ ଖେଳିବା ପରେ ପ୍ରଥମ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥାଏ ଆମ ଗ୍ରାମବାସୀମାନେ ଖେଳ ନାଚ ଏଇଭଳି କଳାକାରୀ ଏବଂ ଖେଳଜାତୀୟ ଜିନିଷକୁ ଖୁବ୍ ପସନ୍ଦ କରନ୍ତି ଏବଂ ଦେଖିବା ସହିତ ନିଜ ପିଲାମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତି ଯେ ସେ ଏହି ଖେଳରେ ଏହି ପ୍ରତିଯୋଗିତାରେ ଯେପରି ଭାଗ ନେବେ ସେମାନେ ଆମକୁ ଖୁବ୍ ସହଯୋଗ ମଧ୍ୟ କରିଥାନ୍ତି ସେମାନେ ଆମର ବହୁତ୍ ଭଲ ଗ୍ରାମବାସୀମାନେ ଅଟନ୍ତି